ଆମର୍ ଘରେ ଗ୍ୟାସ୍ ଥି ରାନ୍ଧୁଥିଲି ଗ୍ୟାସ୍ ଥି ରାନ୍ଧୁଥିଲି ଯେ ସେ ଗ୍ୟାସ୍ଟା ଇହାଛିନି କାଣା ହେଇଛେ ଲିକ୍ ହେଇଯାଇଛେ ବଲେ ମଝି ଆମେ ଗ୍ୟାସ୍ଟା ଆନ୍ଲୁଁ ଆଗ୍ଲିନୁ ଯେନ୍ ଥିଲା ଯେ ସେଟା ମୁଇଁ ଛୁଆମାନେ ଛୁଆ ଛୁଆ ଥିଲି ବି ଆରୁ ସେଟା କାଠ୍ ଥି ଜାଲେ କାଠ୍ ଥି ଜାଲେ ବେଲେ ପୁରା ଛୁଆମାନ୍କର୍ ବି ଆଖି ଧୂଆଁ ହୁଏ ମୋର୍ ବି ଆଖି ଧୂଆଁ ହୁଏ ବେଲେ ଗ୍ୟାସ୍ ଆନ୍ଲୁଁ ଗ୍ୟାସ୍ ଆନ୍ଲୁଁ ବେଲେ ସେ ଗ୍ୟାସ୍ନୁ ଜାଲ୍ନୁ ବର୍ଷେ ଅଧେ ଜାଲ୍ନୁ ତ ସେ ଗ୍ୟାସ୍ କାଣା ହେଇଛେ ଇହାଛିନି ଲିକ୍ ହେଇଯାଉଛେ ସେ ଗ୍ୟାସ୍ଟା ଗ୍ୟାସ୍ ଲିକ୍ ହେଇଯାଉଛେ ବେଲେ ସେଟା ଡରି କରି ମୁଁ ଭକ୍ ଭକ୍ କର୍ସି ଯେ ସେଟା ଡରି କରି ମୁଇଁ ଆର୍ ସେଟା ନେଇଁ କର୍ବାର୍ ଆରୁ ଇହାଛିନ୍ ଯେନ୍ ବର୍ତ୍ତମାନ୍ ଇହାଛିନ୍ ବି ମୁଇଁ ଆମେ କାଠେ ରାନ୍ଧୁଚୁଁ ବଲେ ସେ ଛୁଆମାନେ କିନି ବିତ୍ବିତେଇ ଯଉଛନ୍ ଯେ ଆମର୍ ଗ୍ୟାସ୍ ଅଛେ ଆର୍ କାଠେ କାଁ ଯେ ରାନ୍ଧୁଚୁଁ ଆମେ କେନ୍କେ ଯିମୁ ବଲିକରି ସେ ଛୁଆମାନେ କହେସନ୍ ବଲେ ମୁଇଁ ହଁ ମୁଇଁ ଇହାଛିନ୍ ନା ରନ୍ଧେ ଏକା ଗ୍ୟାସ୍ଥି ବଲ୍ସି ବଲେ ମୋର୍ ଇହାଛିନ୍ ଡର୍ ପଶି ଯାଇଛେ ବଲେ ଆମେ ସେ କାଠ୍ଥି ଆମେ ଜାଲ୍ସୁଁ ସେଟା କାଠ୍ ଜାଲିକରି ସେନୁ ଆମେ ରାନ୍ଧିକି ଖାଉଚୁଁ ବେଲେ ଛୁଆମାନେ ବହୁତ୍ ବିତ୍ବିତଉଛନ୍ ବଲେ ସେ ଜିନିଷ୍କେ ଇହାଛିନ୍ କେନ୍ତା କଲେ ହେବା ସେ କାଠ୍ ବିନା ଆର୍ କିଛି ନା ଆସେ ସେମାନେ କହେଲେ ଆର୍ କାଣା ଜାଲ୍ବୁ ହିଟର୍ ଜାଲ୍ବୁ କେଁ କହେଲେ ବେଲେ ମୁଇଁ ତାହାକୁ କହେଲି ହିଟର୍ଥି ତ ଆର୍ ଟିକେ ଲଇନ୍ ସଟ୍ ହେବା ଲାଇନ୍ ବିଲ୍ ମାନେ କେତେ ଲେଖା ବଢ଼ୁଛେ ବଲିକରି ସେଟା ଡରିକରି ଆର୍ ଟିକେ ହିଟର୍ ବି ପାଖ୍କେ ନି ଯିବାର୍ ଇହାଛିନି ସେଟା ଜାଲୁଛେଁ କାଠ୍ ବି ବର୍ତ୍ତମାନ୍ ବି ଇହାଛିନି ଜାଲୁଛେଁ